ପାଞ୍ଚ୍ ଦିନ୍ ଆଗ୍ରୁ ସାର୍ଟ୍ଟେ କିଣିଥିଲି ଦୁଇ ଚାର୍ ଦିନ୍ ପିନ୍ଧ୍ଲି ପିନ୍ଧ୍ଲା ପରେ ଲୁଚାକୁଚା ହେଲା ସାର୍ଟ୍ କଲର୍ ଭଲ୍ ଦେଖିକରି ଆନିଥିଲି ପଛେ କଲର୍ ଫେଡ୍ ହେଇଗଲା ଟେରିକଟ୍ ବାହାରିପଡ଼୍ଲା ଖରାରେ ତତି ଯାଉଛେ ପିନ୍ଧି ନାଇଁ ହେବା ଆଇରନ୍ ଦେଲା ଗଲା ଆଉ ଭଲ୍ ନାଇଁ ହେବା ବହୁତ୍ ଘାଟାରେ ପଡ଼୍ଲି ପସ୍ତେଇ ହେବାକେ ପଡୁଛେ